ମୁଁ ଯାଜପୁର ଯାଇଥିଲି ଗୋଟେ ଜ୍ୟାକେଟ୍ଟେ କିଣିଥିଲି ଜ୍ୟାକେଟ୍ଟା କମ୍ ଦାମ୍ ନେଇଥିଲା ହଜାର ଟଙ୍କା ଭିତରେ ଭଲ ବି ପଇଲା ଆଉ ଭଲ ଲାଷ୍ଟିଙ୍ଗ୍ କଲା ବହୁତ ଦିନ ବି ଗଲା ଭଲ ଚମଡ଼ା ଦେଇଥିଲା ଚେନ୍ଫେନ୍ ସବୁ ଠିକ୍ଠାକ୍ ଥିଲା ପକେଟ୍ଫକେଟ୍ କିଛି ଚିରାଚୁରି ନଥିଲା କୌଣସି ଜିନଷ କିଛି ଖରାପ ନଥିଲା ସବୁ ଭଲ ଥିଲା